ଆମ ଜିଲ୍ଲାରେ ଆମ ଅଞ୍ଚଳରେ ଶିକ୍ଷିତ ବେକାରୀ ସମସ୍ୟା ବଢ଼ିବାରେ ଲାଗିଲାଣି ଆମ ଅଞ୍ଚଳର ଯୁବପିଢ଼ି ପାଠ ପଢ଼ି ସାରିଲେଣି ଏବଂ ଶିକ୍ଷିତ ଅଟନ୍ତି କିନ୍ତୁ ଉପଯୁକ୍ତ ନିଯୁକ୍ତି ପାଇପାରୁନାହାନ୍ତି ବିଦ୍ୟାଳୟଗୁଡ଼ିକରେ ଶିକ୍ଷକଙ୍କ ଅଭାବ ଦେଖାଯାଉଛି ଅଭାବ ଥିଲେ ମଧ୍ୟ ଯୁବପିଢ଼ୀଙ୍କୁ ଚାକିରି କ୍ଷେତ୍ରରେ ନିଯୁକ୍ତି ଦିଆଯାଉନାହିଁ ଡ଼ାକ୍ତରଖାନାମାନଙ୍କରେ ଡ଼କ୍ଟରଙ୍କ ଅଭାବ ସତ୍ତ୍ୱେ ମଧ୍ୟ ପାଠ ପଢ଼ି ଅଭିଜ୍ଞତା ହାସଲ କରେଇଥିବା ପିଲାମାନଙ୍କୁ ଡ଼କ୍ଟର ନିଯୁକ୍ତି ଦିଆଯାଉନାହିଁ ଯାହାଫଳରେ ଆମ ଅଞ୍ଚଳରେ ବେକାରୀ ସମସ୍ୟା ବୃଦ୍ଧି ହେବାରେ ଲାଗିଲାଣି ଏବଂ ଉପଯୁକ୍ତ ମେଡ଼ିକାଲ୍ର ସୁବିଧା ନାହିଁ ଡ଼କ୍ଟରଙ୍କ ସୁବିଧା ନାହିଁ ଶିକ୍ଷା ବ୍ୟବସ୍ଥା ମଧ୍ୟ ସୁଦୃଢ଼ ହୋଇପାରୁନାହିଁ